ମୁଁ ଛୋଟବେଳେ ବାପାଙ୍କ ବାଇକରେ ବସି କପିଳାଶ ଦର୍ଶନ କରିବାକୁ ଯାଇଥିଲି ବାଇକରେ ବାରବାଙ୍କ ଦେଇ ଯିବାକୁ ପଡ଼ିଥିଲା ବାରବାଙ୍କ ପାହାଡ଼ ଜାଗା ହୋଇଥିବାରୁ ବାରବାଙ୍କରେ ଗଲାବେଳେ ପାହାଡ଼ର ଦୃଶ୍ୟ ମୋତେ ବହୁତ ଭଲ ଲାଗିଥିଲା କିନ୍ତୁ ବାଇକରେ ଯେତେବେଳେ ଉଠିକି ବାପା ଯାଉଥିଲେ ଗାଡ଼ି ଚଲଉଥିଲେ ସେତେବେଳେ ମୋତେ ବହୁତ ମଧ୍ୟ ଡର ଲାଗୁଥିଲା ସେହିଥିପାଇଁ ସେହି କପିଳାଶ ଦର୍ଶନର ଅନୁଭୂତି ଟା ମୋ ପାଇଁ ସ୍ମରଣୀୟ ହୋଇ ରହିଛି